ମୁଁ ବହୁତ ଭଲ ଦୌଡ଼ିପାରେ ଏବଂ ମୋର ସ୍କୁଲ କଲେଜ ପ୍ରତ୍ୟେକ ପ୍ରତିଯୋଗିତାରେ ମୁଁ ଭାଗ ନିଏ ଏବଂ ମୋର ଶିକ୍ଷାୟୀ ଏବଂ ଶିକ୍ଷସ୍ତ୍ରୀମାନେ ସବୁବେଳେ ମୋତେ ଦୌଡ଼ିବା ପାଇଁ ଉତ୍ସାହ କରନ୍ତି ଏବଂ ମୁଁ ଗୋଟିଏ କିମିକୁ ଦୁଇ ମିନିଟ୍ ଭିତରେ କମ୍ପ୍ଲିଟ୍ କରିଦିଏ ଆଉ ମୋତେ ମୋ ସ୍କୁଲରେ ଉପହାର ମଧ୍ୟ ମିଳିଥିଲା ଏବଂ ମୋ କଲେଜରେ ମଧ୍ୟ ଦଶ କିମି ପ୍ରତିଯୋଗିତାରେ ମୁଁ ଭାଗ ନେଇଥିଲି ଏବଂ ମୋତେ ପ୍ରଥମ ସ୍ଥାନରେ ଗୋଲ୍ଡ ମେଡାଲ୍ ମିଳିଥିଲା ଏବଂ ମୋତେ ସବୁବେଳେ ଦୌଡ଼ିବା ପାଇଁ ଭଲ ଲାଗେ ଯେତେବେଳେ ମଧ୍ୟ ମୋତେ ଖାଲି ସମୟ ମିଳେ ସେହି ସମୟରେ ମୁଁ ଦୌଡ଼ିବା ପାଇଁ ଭଲ ପାାଏ ମୋର ସାଙ୍ଗମାନେ ଏବଂ ମୁଁ ଅନେକ ଦୂରଦୂର ପର୍ଯ୍ୟନ୍ତ ମଧ୍ୟ ଦୌଡ଼ିବା ପାଇଁ ଯାଇଥାଉ ସବୁଦିନ ସକାଳ ପାହାନ୍ତିଆରେ ଆମ୍ଭେ ଉଠି ପ୍ରଥମେ ଆମର ନିତ୍ୟ କର୍ମ ସାରେ ତାପରେ ସମସ୍ତେ ଗୋଟିଏ ଗୋଟିଏ ପାଣି ବୋଟଲ ଧରି ମୋ ସାଙ୍ଗ ଏବଂ ମୁଁ ଅନେକ ଦୂର ଦୂର ସ୍ଥାନରେ ଦୌଡ଼ିବାକୁ ଯାଇଥାଉ ଯେମିତିକି ପାହାଡ଼ ପର୍ବତ ରାସ୍ତା ସବୁଆଡ଼େ ଆମେ ଦୌଡ଼ି ଦୌଡ଼ି ଅନେକ ପ୍ରକାର ଖେଳ ମଧ୍ୟ ଯାହାକି ଦୌଡ଼ରେ ପଡ଼େ ତାହା ଖେଳ ମଧ୍ୟ ଆମେ ଖେଳିଥାଉ ଅନେକ ପ୍ରକାର ଆମ୍ବଠାରୁ ବଡ଼ ବଡ଼ ଭାଇମାନେ ଆମ୍ବ ସାଙ୍ଗରେ ନପାରି ଅନେକ ସ୍ଥାନରୁ ଫେରି ଯାଆନ୍ତି ତଥାପି ଆମ୍ଭେ କେବେ ମଧ୍ୟ ହାର ନମାନି ଆମେ ସଦାସର୍ବଦା ଆମ୍ୱେ ସବୁବେଳେ ଦୌଡ଼ିଥାଉ ଏବଂ ମୋ ସାଙ୍ଗମାନେ ମୋତେ କହନ୍ତି ଆଜି ତୁ ଏତେ ସୁନ୍ଦର ଦୌଡ଼ୁଛୁ କି କେହି ମଧ୍ୟ ତତେ ହରେଇ ପାରିବେନି ମୁଁ ସେହି କଥା ଶୁଣି ଖୁସି ହେଇ ଅଧିକରୁ ଅଧିକ ଦୌଡ଼ିବାକୁ ଇଚ୍ଛା କରେ ମୁଁ ଏବଂ ମୁଁ ଦୌଡ଼ିବା ପାଇଁ କେବେ ମଧ୍ୟ ରାତିରେ ବହୁତ ଭାତ ଖାଏ ନାହିଁ ଏବଂ ସବୁବେଳେ ମୁଁ ଦୌଡ଼ିବାକୁ ଚେଷ୍ଟା କରେ ମୋ ସାଙ୍ଗମାନଙ୍କଠୁ ଯେମିତିକି ମୁଁ ଗୋଟିଏ ପାଦ ଦୁଇପାଦ ଆଗରେ ଥିବାକୁ ଚାହେଁ ସଦା ସର୍ବଦା ମୁଁ ଦୌଡ଼ିବାକୁ ଇଚ୍ଛା କରେ ଏବଂ ମୋ ପରିବାରର ଲୋକ ମଧ୍ୟ ମୋତେ ଆ ସକାଳେ ପାହାଆନ୍ତିରେ ମଧ୍ୟ ମୋ ମାଆ ବାବା ମୋ ଭାଇ ଏବଂ ମୋ ବାବା ସମସ୍ତେ ମୋତେ ଉଠାନ୍ତି କାହିଁକିନା ମୋ ସବୁଦିନ ସକାଳୁ ସକାଳୁ ଦୌଡ଼ିବାକୁ ଯାଏ ଏବଂ ମୋତେ ସମସ୍ତେ ଏମିତି କଲେ ଅନେକ ପ୍ରକାର ଚାକିରି ଅଛି ଅନେକ ପ୍ରକାର ପଇସା ପତ୍ର ମିଳିବ ଏଇଭଳିଆ ସମ୍ୱୋଧନା ଦେଇ ମୋତେ ଦୌଡ଼ିବାକୁ ସେମାନେ ଇଚ୍ଛୁକ କରାନ୍ତି ଏବଂ ମୁଁ ସବୁବେଳେ ଇଚ୍ଛାରେ ଦୌଡ଼େ ଏବଂ ମୋ ପରିବାରର ଲୋକ ମୋତେ ଆର୍ମିରେ ମଧ୍ୟ ଭର୍ତ୍ତି ହେବା ପାଇଁ ଅନେକ ପ୍ରକାର କଥା କହିଅଛନ୍ତି ମୁଁ ସେଇ ବିଷୟରେ ମଧ୍ୟ ଅଧିକ ଧ୍ୟାନ ଦେଏ ହଁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଅଛି ସବୁବେଳେ ମୁଁ ଚେଷ୍ଟା କରିବି ଯେମିତିକି ଅଧିକରୁ ଅଧିକ ଦୌଡ଼ିବା ପାଇଁ ଏବଂ ଅଧିକରୁ ଅଧିକ ପ୍ରତିଯୋଗତାରେ ଜିତିବା ପାଇଁ ଏବଂ ମୁଁ ଇଚ୍ଛା କରୁଅଛି ଆର୍ମି ଫୋଲିସରେ ପାଇବା ପାଇଁ